କ୍ୟାବ୍ ଡ୍ରାଇଭରଙ୍କ ଓଲାରେ ପ୍ରଥମେ ଫୋନ୍ କରି ବୁଝାଯାଏ ଫୋନ୍ କରି ବୁଝିଲା ପରେ ଲୋକେସନ କୁହାଯାଏ ଲୋକେସନ କହିଲା ପରେ ସେମାନେ ଆସନ୍ତି ବାଇକ୍ରେ ଆସିଲା ପରେ ଆମକୁ ପିକଅପ୍ କରନ୍ତି ପିକଅପ୍ କଲା ପରେ ଆମକୁ ନେଇକି ଯାଆନ୍ତି ଆଉ ସ୍ପେସିଫିକ୍ ଆମ ଲୋକେସନଟା ଯୋଉଠି ଥିବ ସେଇଠି ନେଇକି ଆମକୁ ରଖନ୍ତି ଆଉ ଯଦି ଏସବୁ ହେଉନି ତ ଆମ ଲୋକେସନଟା ପ୍ରପର ଦେବାକୁ ପଡ଼ିବ କ୍ୟାବ୍ ଡ୍ରାଇଭରଙ୍କୁ ଫୋନ କରି ପଚାରିବାକୁ ପଡ଼ିବ କି ଆପଣ କେଉଁଠି ଅଛନ୍ତି ଆମେ ଏଇଠି ଛିଡ଼ା ହୋଇଛୁ କି ଆମର ଲୋକେସନ ଦେଲେ ଆମେ ଏଇଟା କରିବୁ ଆଉ ଏଇସବୁ ପାଇଁ ଏହିସବୁ ପାଇଁ ଆମକୁ ଆମ ପ୍ରପର ଲୋକେସନ ଫୋନ ନମ୍ବର ଦେଇକି ବୁଝିବାକୁ ପଡ଼ିବ